ଓଡ଼ିଆ ଭାଷାର ବ୍ୟବହାର ସମୟ ସହିତ ବହୁତ ବଦଳୁଛି ଆଗ କାଳର ଲୋକମାନେ ଓଡ଼ିଆ ଭାଷା କହୁଥିଲେ କିନ୍ତୁ ଆଜିକାଲି ଲୋକମାନେ ଓଡ଼ିଆ କହିବା ଭୁଲି ଗଲେଣି ଖାଲି ଲୋକମାନେ ନୁହେଁ ଜନ୍ମ ହୋଉଥିବା ଛୁଆ ବି ଆଜିକାଲି ଜନ୍ମରୁ ଓଡ଼ିଆ ନ ଶିଖି ଇଂରାଜୀ ଆଉ ହିନ୍ଦୀ ରେ ଶବ୍ଦ କହିବା ଶିଖୁଛନ୍ତି ଲୋକମାନେ ହିନ୍ଦୀ ଇଂରାଜୀ ଛଡ଼ା କୌଣସି ଓଡ଼ିଆ ଭାଷା କହୁନାହାଁନ୍ତି କି ପଢ଼ି ପାରୁନାହାଁନ୍ତି ତେଣୁ ଓଡ଼ିଆ ଭାଷାର ବିଲୋପ ଘଟୁଛି ଆମେ ଯେହେତୁ ଓଡ଼ିଶାରେ ରହୁଛନ୍ତି ତେଣୁ ଓଡ଼ିଆରେ କଥା ହେବା ନିହାତି ଜରୁରୀ ଅଟେ